ହ୍ୟାଲୋ ସାର୍ ନମସ୍କାର ଆପଣ ସରକାରୀ ଡାକ୍ତରଖାନାରୁ କହୁଛନ୍ତି ମୁଁ ଜଣେ ପେସେଣ୍ଟ୍ ମୋ ମୁଣ୍ଡ ବିନ୍ଧା ହେଉଛି ଦେହହାତ ଦୁର୍ବଳ ଲାଗୁଛି କୌଣସି କାମ କରିବାକୁ ବଳ ପାଉନି ଖାଇବା ହଉନି ଭୋକ ଲାଗୁନି ଏମିତି ସବୁ ପ୍ରୋବ୍ଲେମ୍ ନା ଏତିକି ହେଉଛି ଆପଣ ଡାକ୍ତରଖାନା ବିଷୟରେ କିଛି କୁହନ୍ତୁ କେତେ ଜଣ ଡାକ୍ତର ଅଛନ୍ତି କେଉଁ ବିଭାଗର କେଉଁ ଡାକ୍ତର ଅଛନ୍ତି ମେଡ଼ିସିନ୍ ଦୋକାନ ପାଖରେ ଅଛି ନା ଡାକ୍ତରଖାନା ପାଖରେ ମେଡ଼ିସିନ୍ ବିନା କମ୍ ଦାମ୍ରେ ମେଡ଼ିସିନ୍ ମିଳୁଛି ନା ମୋ ବାପାଙ୍କର କାନ ପ୍ରୋବ୍ଲେମ୍ ଅଛି କାନ ଡାକ୍ତର ଅଛନ୍ତି ନା ସପ୍ତାହରେ କେତେ ଦିନ କାନ ଡାକ୍ତର ଆସୁଛନ୍ତି

ରୋଗୀ ଦିନକୁ କେତେ ଆସୁଛନ୍ତି ନର୍ସ ଅଛନ୍ତି ନା ରୋଗୀମାନଙ୍କର ଭଲ ଭାବରେ ଯତ୍ନ ନେଉଛନ୍ତି ନା ହଉ ମୁଁ ରୋଗୀ ନେଇକି ଯିବି